ଆଜି ଘର ଲୋକ କହିଲେ ଯେ ବାହାରୁ ଟିକିଏ ସାମାନ ଆଣିବା ପାଇଁ କ'ଣ ପାଇଁ ନା କାରଣ ହେଉଛି ଘରେ ଆଜି ଫଙ୍କସନ୍ ଚାଲିଛି ଫଙ୍କସନ୍ ଚାଲିବାରୁ ବାହାରୁ ଯେତିକି ସାମାନ ମିଠା ସାମାନ ଏ ଟୁ ଜେଡ଼୍ ଆଣିବାକୁ କହିଲେ ବାହାରକୁ ଯେତେବେଳେ ବାହାରିଲି ଘରେ କହିଲେ ଯେ ପାଞ୍ଚଶହ ଲୋକ ପାଇଁ ଦେଖିକି ଆଣିବୁ ଠିକ୍ ଅଛି କହିଲି ବାହାରକୁ ଦୋକାନ ଆସିଲି ଦୋକାନ ଚାରି ପାଞ୍ଚଟା ଦୋକାନ ବୁଲିଲି ଫାଷ୍ଟ୍ ଦୋକାନରୁ କିଣିଲି ଜିଲାପି ଜିଲାପି କିଣିଲା ପରେ ସେକେଣ୍ଡ୍ ଦୋକାନ ଆସିଲି କାହିଁକିନା ଯେଉଁ ଦୋକାନରେ ଯେଉଁଟା ଭଲ ଲାଗିଲା ସେଇଠୁ କିଣିକି ଧରିକି ଆସିଲି ସେକେଣ୍ଡ ଦୋକାନ ଆସିଲା ରସଗୋଲା ସବୁ ମିଠା ଏ ଠୁ ଜେଡ଼୍ ସବୁ ସାମାନ କିଣିଲି ଘରକୁ କଲ୍ କିଣିଲି କାହିଁକି ନା ଆଉଥରେ ଘରକୁ ଗଲାପରେ ଆଉ ଥରେ କହିବେ କ'ଣ କ'ଣ ଆଣିଲୁ ମୁଇଁ ଘରକୁ କଲ୍ କଲି କ'ଣ କ'ଣ ଦରକାର ପର୍ଫେକ୍ଟ କୁହ କହିଲା ପରେ ଘର ଲୋକ କହିଲେ ଯେ ଏ ଠୁ ଜେଡ଼୍ ମିଠା ସାମାନ ଏ ଟୁ ଜେଡ଼୍ ସବୁ କହିଲେ ମିଠା ସାମାନ ସବୁ ଏ ଟୁ ଜେଡ଼୍ କିଣିସାରିଲା ପରେ ତ ଲାଷ୍ଟ୍ ଦୋକାନ ଯାଇଥିଲି ସେ ଦୋକାନ ସେ ଦୋକାନ ପେଡ଼ା ଭଲ ଥିଲା ସେଇଠୁ ପେଡ଼ା ଧରିଲି ଧରିଲା ପରେ ଘର ଥିଲେ କଥା ହେଲି ଆଉ କ'ଣ ଆଣିବି କି ନାଇଁ ବୋଲି କହିଲେ ତ ଘରକୁ ପଳେଇ ଆସିଲି